ମୋର ଭାଇ ଗୋଟିଏ ଭଉଣୀ ମଧ୍ୟ ଦୁଇଟି ଭଉଣୀମାନଙ୍କର ସେମାନେ ବିବାହଘର ସରିଯାଇଛି ସେମାନଙ୍କର ଭାଇ ପ୍ରତି ଅତି ଆନ୍ତରିକ ଥିଲେ ମଧ୍ୟ ବାହାରେ ମଧ୍ୟ ସେମାନେ ମନୋଭାବ ଠିକରେ ଦୋଷରା ରହିଥିଲା ଭାଇର ମନୋଭାବ ଦୋଷରା ରହିବାରୁ ମୁଁ ତାକୁ ଭିନ୍ନ କରିଦେଲି କିନ୍ତୁ ମୁଁ ଭାବିଲି ଯଦି ଭାଇ ଭାଇ ଭିତରେ ଏପରି ଦ୍ଵନ୍ଦ ସୃଷ୍ଟି ହେବ ତାହେଲେ ଆମେ ଦୁଇଜଣଙ୍କ ଶୃଙ୍ଖଳାରେ ରହିପାରିବୁ ନାହିଁ